ଓଡିଶାର କୃଷିଶିଳ୍ପ ସମ୍ମୁଖୀନ ହେଉଛନ୍ତି ବେଶୀ ଆମର ଶିଳ୍ପଗୁଡ଼ିକ ନେଇ ଶିଳ୍ପଗୁଡ଼ିକ ପାଇ କୃଷିର ପରିବର୍ତ୍ତନ ହେଉଛି ଶିଳ୍ପଗୁଡ଼ିକ ଦାୟୀ ଏବଂ ଏ ଶିଳ୍ପରୁ ବାହାରୁ ଥିବା ବାୟୁଦଡ଼ କୃଷି ଅନେକ ଜାଗାରେ କ୍ଷତିଗ୍ରସ୍ତ ହେଉଛି ଆଉ ଶିଳ୍ପ ଜନିତ ସମସ୍ୟା ଦେଖାଯାଉଛି ଜଳବାୟୁ ପରିବର୍ତ୍ତନ ହେବା ସହିତ ଅନେକ ସ୍ଥାନରେ ମା ଆମର ମାତୃଭୂମି ଅନେକ ନଷ୍ଟ ହୋଇଯାଉଛି ଏବଂ କୃଷିର କୃଷି ଆଗରେ ଯେମିତି ପ୍ରାଚୀନ ପଦ୍ଧତିରେ କରାଯାଉଥିଲା ସେଇ ପ୍ରାଚୀନ ପଦ୍ଧତିରେ କଲେ କୃଷି ଶିଳ୍ପ ଅନେକ ଉନ୍ନତ ହେବାର ସୁଯୋଗ ଅଛି ଏବଂ ଏହି ସମସ୍ୟାଗୁଡ଼ିକ ସରକାରଙ୍କ ଦ୍ୱାରା ସମାଧାନ କଲେ ଅନେକ କୃଷିମାନେ ଉପକୃତ ହେବେ ତେଣୁ ଏତେ ଶିଳ୍ପ ସ୍ଥାନ ଅଛି ଶିଳ୍ପ ସ୍ଥାନ କୃଷି କ୍ଷେତ୍ରରୁ ଅନେକ ଦୂରରେ ଅବସ୍ଥାନ କରାଗଲେ ଅନେକ ସୁବିଧା ହେବ ଏହି କୃଷି ଶିଳ୍ପକୁ ଉନ୍ନତ କରିବା ପାଇଁ ଅନେକ ରାସାୟନିକ ପଦାର୍ଥ ବଜାରକୁ ଆସିଛି ତାହା ସିଞ୍ଚନ ଦ୍ୱାରା ଅନେକ କୃଷି କୃଷକମାନେ ସିଞ୍ଚନ କରିଥାଏ ଏବଂ ତାହାଦ୍ୱାରା ଫସଲ ଯାକ ସବୁ ଖରାପ ହେଇଯାଏ ଫସଲ ଖରାପ ହେବା ସଙ୍ଗେ ସଙ୍ଗେ ମାଟି ମଧ୍ୟ ଖରାପ ହୋଇଥାଏ ଏହି କୃଷି ଶିଳ୍ପକୁ ଆଗକୁ ନେବା ପାଇଁ ହେଲେ ଆମକୁ କୃଷି କ୍ଷେତ୍ରରେ ଅନେକ ଅଗ୍ରଗତି କରିବାକୁ ପଡ଼ିବ ନହେଲେ ଦିନେ ଏମିତି ହେବ ଯେ ଓଡ଼ିଶାରେ କୃଷକ ବୋଲି କିଏ ରହିବ ନାହିଁ ଆଉ ଯେଉଁ ସବୁ କୃଷକ ଉତ୍ପାଦନ ହେଉଥିଲା ସେସବୁ ଉତ୍ପାଦନରେ ଅନେକ ଘଟିିତ ତଳକୁ ଯିବ ଉତ୍ପାଦନରେ ଏହି ଉତ୍ପାଦନ ବଢ଼ାଇବାକୁ ହେଲେ ଆମକୁ କୃଷ କୃଷି କାର୍ଯ୍ୟ କରିବାକୁ ନିହାତି ଦରକାର ଆଉ ରାସାୟନିକ ପଦାର୍ଥଗୁଡ଼ିକର ଅନେକ ସ୍ଥାନରେ ବନ୍ଦ କରାଯାଇଛି ଏବଂ ସରକାର ଯଦି ସବୁଆଡ଼େ ରାସାୟନିକ ପଦାର୍ଥ ବନ୍ଦ କରିପାରିବେ ତାହେଲେ କୃଷି କ୍ଷେତ୍ରରେ ଅନେକ ଉପକୃତ ହେବେ ଆଉ ଆମର ପ୍ରାଚୀନ ପଦ୍ଧତିରୁ ଯେମିତି ଚାଷ କରାଯାଉଥିଲା ଏହି ପ୍ରାଚୀନ କାଳରେ ଯେଉଁ ପଦ୍ଧତିରେ ଚାଷ କରାଯାଉଥିଲା ଏଇ ଚାଷ ସେଇ ଆଗ ଧାରଣ କରାଗଲେ ଫସଲ ଏବଂ ସାଧାରଣ ମନୁଷ୍ୟ ଅନେକ ଉପକୃତ ହେବେ ଉପକୃତ ହେବା ସଙ୍ଗେ ସଙ୍ଗେ ନିଜର ସ୍ୱାସ୍ଥ୍ୟ ଏବଂ ପରିବାରର ସ୍ୱାସ୍ଥ୍ୟ ଉପରେ ଅନେକ ଦୃଷ୍ଟି ଦେଇପାରିବେ କାହିଁକିନା ରାସାୟନିକ ସିଞ୍ଚନ ପରେ ଯେଉଁ ଫସଲ ଉତ୍ପାଦନ ହୁଅନ୍ତି ସେଇ ଉତ୍ପାଦନ ଖାଇ ଲୋକମାନେ ଅନେକ ଅସୁସ୍ଥ ମଧ୍ୟ ହୋଇଯାଉଛନ୍ତି ଏହାଦ୍ଵାରା ମନୁଷ୍ୟ ଜୀବନ ଅନେକ କ୍ଷତିଗ୍ରସ୍ତ ହେଉଛି କୃଷି ଶିଳ୍ପ ବୃଦ୍ଧି କରିବାକୁ ହେଲେ ଏହିସବୁ ଜିନିଷ ବନ୍ଦ କରିବାକୁ ଦରକାର ବନ୍ଦ କଲେ ଏକା ଯାଇ ଆମର କୃଷି ଶିଳ୍ପ ଉନ୍ନତ ହେବାର ଆଶା ଅଛି